ହଁ ତ କେତେ ଟଙ୍କା ଲାଗିବ

ହଜାରେ ଟଙ୍କା

ହଉ ହଉ ମୁଁ ଚେଷ୍ଟା କରୁଛି ମୁଁ ଏବେ ଯିବାକୁ ମୁଁ ଏବେ ବାହାରୁଛି ଆପଣ ଦୋକାନ ଖୋଲା ଅଛି ତ ମୁଁ ଯାଉଛି ଏ ବାବା ହଉ ରଖୁଛି